ହଁ ସାର୍ ଆପଣ୍ ସୌରଭ କୁମାର ମିଶ୍ର କହୁଚନ୍ ମୁଁ ଦୀପ୍ତି ସାହୁ କହୁଛି ଆପଣଙ୍କର୍ ହୋଟେଲ୍ରେ ଗୁଟେ ମୋ ରୁମ୍ଟେ ବୁକ୍ ହେଇଥିଲା ବେଲେ ସେଥିରେ ରାହେବାର୍ ଲାଗି କିଛି ବ୍ୟବସ୍ଥା ସବୁ କିଛି କେନ୍ତା କାଣା ଟିକେ ଜନ୍ବାର୍ ଥିଲା ତ ଆସନ୍ତା କାଲି ଟାଇମ୍ ଦଶ୍ ଏଗାରଟା ଭିତ୍ରେ ହଁ କରାହେଇଛେ ଛଅ ନମ୍ବର୍ ବେଲେ ସେନ ଖାଇବାର୍ ବ୍ୟବସ୍ଥା କେନ୍ତା ଅଛେ ଏ ସି

ଆଉ କିଛି ଫ୍ୟାମିଲି ବି ସେଟାକୁ ଯିବାକେ ଚାହୁଁଚନ୍ ତ

ହଁ ସେଇଟା ତ ମୁଁ ଜାଣିଛି ହଉ ଠିକ୍ ଅଛି ଆମେ ଆସନ୍ତା କାଲି ଯିବୁ ହଁ ଦଶ୍ ଏଗାର ଭିତ୍ରେ ଓ କେ ସାର୍ ରଖୁଛି ରଖୁଛି